ହଁ ଭାବୁଛି ସମ୍ବାଦ ଗଣମାଧ୍ୟମ ଗ୍ରାମାଞ୍ଚଳ ବିଷୟରେ ଯଥେଷ୍ଟ ପ୍ରସଙ୍ଗ ଦେଖାଏନାହିଁ କାରଣ ସେମାନେ ଗଣମାଧ୍ୟମ କ'ଣ ନା ସବୁବେଳେ ସେ ନେତା ମନ୍ତ୍ରୀମାନଙ୍କର କାମରେ ବ୍ୟସ୍ତ ଥାଏ ସେମାନେ ସବୁବେଳେ ତାଙ୍କର ଦୋଷ ତ୍ରୁଟିକୁ ଦେଖାଇଥାନ୍ତି ଏବଂ ସିନେମା ଜଗତରେ ହିରୋ ହିରୋଇନ୍ମାନଙ୍କର ଫୋଟୋ ସବୁ ତଥ୍ୟ ଆଣି ନା କ'ଣ ସମାଜରେ ଉପସ୍ଥାପନ କରିଥାନ୍ତି କିନ୍ତୁ ଆମ ଗ୍ରାମାଞ୍ଚଳର ଯେଉଁ ଆମେ ଅସୁବିଧାର ସମ୍ମୁଖୀନ ହୋଇଥାଉ ଏହି ନଳକୂପର ପାଣି ଅସୁବିଧା ପାଇଁ ଆମେ ଯେଉଁ ଦୂର ବାଟକୁ ଯାଇଥାଉ ଆମର ରାସ୍ତା ଘାଟ ଯେଉଁଟା ଖରାପ ହୋଇଯାଇଛି ତା'ର ମରାମତି ହୋଇପାରୁନାହିଁ ସେହି ଅସୁବିଧାକୁ ବୁଝିବା ପାଇଁ ତାଙ୍କ ପାଖରେ ସମୟ ନାହିଁ ସେମାନେ ସେହି ନେତା ମନ୍ତ୍ରୀଙ୍କ ପାଖରେ ସବୁବେଳେ ତାଙ୍କ କାର୍ଯ୍ୟ ପାଇଁ ବ୍ୟସ୍ତ ରହିଥାନ୍ତି ଯଦି ଆମ ପାଖକୁ ଆସି ଆମର ଯଦି ଅସୁବିଧାକୁ ନେଇକି ଯାଇକି ଯଦି ଟିଭିରେ ପ୍ରସାରିତ କରିଥାନ୍ତି ତା'ହେଲେ ଆମର ଦୁଃଖ ଦୂରହୋଇଥାନ୍ତା ଏବଂ ଆମ ଗ୍ରାମାଞ୍ଚଳର ବାସୀମାନେ ବହୁତ ଉପକୃତ ହୋଇପାରିଥାନ୍ତେ ଏବଂ ତାଙ୍କ ପାଣିର ଅସୁବିଧା ଏବଂ ରାସ୍ତାର ଅସୁବିଧା ସବୁ ସମାଧାନ ହୋଇପାରିଥାନ୍ତା